ମୋର ମୁହଁରେ ତ୍ୱଚାର ଅଧିକ ଉଜ୍ୱଳ ଦେଖାଯିବା ବଦଳରେ ତାହା ଧୀରେ ଧୀରେ ବିକୃତ ଆଡ଼କୁ ଗତି କରିବାକୁ ଲାଗିଲା ସେଥିପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି କି ଦୟାକରି ଏ ସବୁଠାରୁ ଦୂରେଇ ରୁହନ୍ତୁ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତୁ ଏବଂ ଭଗବାନଙ୍କ ସୃଷ୍ଟି ଯାହା ହେଇଛି ଭଗବାନ ଆପଣଙ୍କୁ ଯାହା ଦେଇଛନ୍ତି ତାକୁ ନେଇ ଖୁସିରେ ରୁହନ୍ତୁ ଏ ଦ୍ୱିତୀୟ ଉତ୍ପାଦର ଆବଶ୍ୟକତା ନାହିଁ ଏବଂ ଏହା ଆମର କୌଣସି ସୁବିଧା ଦେବ ନାହିଁ ଏବଂ ଏହା ଆମକୁ କୌଣସି ଖୁସି ମଧ୍ୟ ଦେବ ନାହିଁ ବରଂ ଆମକୁ ଦୁଃଖ ଆଡ଼କୁ ଟାଣି ନେବ